ହଁ ହ୍ୟାଲୋ ହଁ ନମସ୍କାର ମ୍ୟାଡ଼ାମ ହଁ କୁହନ୍ତୁ ହଁ କାମ ଠିକ୍ ଚାଲିଛି ନୂଆ ବ୍ୟାଙ୍କ୍ ତ ଟ୍ରାନ୍ସଫର ହୋଇକି ଏଠିକି ଚାଲି ଆସିଲି ସେ ବ୍ୟାଙ୍କ୍ ରେ ଥିଲେ ଆମର ଭଲ ଚାଲୁଥିଲା ସେଇଠି ଟ୍ରାନ୍ଜାକ୍ସନ୍ ଭଲ ରହୁଥିଲା ବ୍ୟାଙ୍କ୍ ର ଷ୍ଟାଫ୍ ମଧ୍ୟ ଭଲ ଏଠି ମଧ୍ୟ ଭଲ ବ୍ୟାଙ୍କ୍ ଷ୍ଟାଫ୍ ସମସ୍ତେ ଭଲ ଅଛନ୍ତି ସମସ୍ତଙ୍କର ଭଲ ସମ୍ପର୍କ ରହୁଛି ଆଉ ଆପଣ ସେଇଠି କେମିତି କଣ ଚାଲିଛି କୁହନ୍ତୁ

ରେଗୁଲାର ନିଉ ଆକାଉଣ୍ଟ କେତେ ଖୋଲା ହେଉଛି ନୂଆ ଆକାଉଣ୍ଟ୍ ରୁ ରେଗୁଲାର କେତେ ଲେଖାଏଁ ହୋଇ ଯାଉଛି କେତେଟା ଆକାଉଣ୍ଟ୍ ଖୋଲୁଛନ୍ତି ଆଉ ଏସଏସଜି ଗୃପ ଲୋନ ନେଉଛନ୍ତି ଆଉ ଏସଏସଜି ଗୃପକୁ ମୋଟିଭେଟ୍ କେମିତି କରୁଛନ୍ତି ଆପଣଙ୍କ ବ୍ୟାଙ୍କ୍ ରେ ଆକାଉଣ୍ଟ୍ ଖୋଲିବା ପାଇଁ

ଆଛା ତାହାଲେ ଆମର ଏଇଠି କଣ ହେଉଛି ଲୋକମାନଙ୍କର ବ୍ୟାଙ୍କ୍ ତ ଲୋକମାନଙ୍କର ବ୍ୟାଙ୍କ୍ ଅନେକ ଗୁଡ଼ାଏ ଅଛି ଖୋଲା ଅଛି କିନ୍ତୁ ଆମ ବ୍ୟାଙ୍କ୍ ଟା ଟିକେ ଆଉଟ୍ ସାଇଡ୍ ରେ ହୋଇଯାଉଛି ଟାଉନ୍ ଟାଉନ୍ ରୁ ଆଉଟ୍ ସାଇଡ୍ ହୋଇଯାଉଛି ଟିକେ କଷ୍ଟ ପଡୁଛି ନାହିଁ ଲୋକମାନେ ଏତେ ଆସିବା କମୁନିକେସନ୍ ର ଅସୁବିଧା ରହୁଛି ତାପରେ ଲୋକମାନଙ୍କୁ ଯାଇକି ବୁଝେଇବାକୁ ମଧ୍ୟ ଅସୁବିଧା ହେଉଛି ତେଣୁ ଆମର ଟିକେ ବିଜିନେସ୍ ଲୋ ରହୁଛି ବୁଝିଲେ ଆପଣଙ୍କର ଟାଉନ ଉପରେ ବ୍ରାଞ୍ଚଟା ଅଛି ଆପଣଙ୍କର ଭଲ ଚାଲୁଛି ତଥାପି ଆମର ଯେତିକି ଟାର୍ଗେଟ ରହୁଛି ମାସକୁ ଫୁଲ୍ ପେ' ହେଉଛି ବହୁତ କଷ୍ଟରେ ହଉଛି ବହୁତ ପରିଶ୍ରମ କରିବାକୁ ପଡୁଛି ବୁଝିଲେ ଆପଣଙ୍କର ଟାଉନ ଉପରେ ବ୍ୟାଙ୍କ୍ ଟା ବୋଲି ଆପଣଙ୍କୁ ସୁବିଧା ହେଉଛି ଆମର ଆଉଟ୍ ସାଇଡ୍ କୁ ରହୁଛି ତେଣୁ ତଥାପି ହଁ କୁହନ୍ତୁ

ଆମେ ଆମ ବ୍ୟାଙ୍କ୍ ରେ ଗ୍ରାହକମାନଙ୍କ ପାଇଁ ସୁବିଧା ବହୁତ ପ୍ରକାର ଅଛି ୱାଇଫାଇର ସୁବିଧା ଏସିର ସୁବିଧା ଏବଂ କୋଲ୍ଡ ଡ୍ରିଙ୍କସ୍ ର ଦିଆ ଯାଉଛି ତା କେଶ ସବୁ କିଛି ହେଉଛି କିନ୍ତୁ ହେଉଛି ପ୍ରୋବ୍ଲେମ୍ ଟା ରହିଯାଉଛି ଟିକେ ଟାଉନରୁ ବାହାରେ ରହିଯାଉଛି ବ୍ୟାଙ୍କ୍ ଟା ସେଥିପାଇଁ ଟିକେ ଗ୍ରାହକ କମ୍ ରହୁଛନ୍ତି ବୁଝିଲେ ଆଉ ଆପଣଙ୍କ ସବୁ ଫ୍ୟାକଲ୍ଟି କେମିତି କଣ ଭଲ ଅଛନ୍ତି ଆଜ୍ଞା ଆଜ୍ଞା ଆଜ୍ଞା ବ୍ୟବହାର ଦେଖିଲେ ସରିଲା ବ୍ୟବହାର ଯଦି ଠିକ୍ ରହିଲା ବ୍ୟାଙ୍କ୍ ଆଗକୁ ଆଗକୁ ବଢ଼ି ଚାଲିବ ଆଉ ଗ୍ରାହକ ସନ୍ତୁଷ୍ଟରେ ଆମର ରହୁଛି ଆଜ୍ଞା ହଁ ହଉ

ହେଉ ହେଉ ହେଉ ମ୍ୟାଡ଼ାମ ଏବେ ଲଞ୍ଚ ଟାଇମ୍ ହେଲାଣି ଆଉ ରଖନ୍ତୁ ପଛରେ ଟିକେ କଥା ହେବା ଆଉ